ଆମର ଯେଉଁ ବିବାହ କାର୍ଯ୍ୟ ରହିଲା ଆମର ପ୍ରଥମ ଜଣେ ଭାଇର ବିବାହ ହବାର ଅଛି ତେଣୁ ଆମେ ଆମେ ତ ଗ୍ରାମାଞ୍ଚଳରେ ବାସ କରୁ ଆମର ସେଭଳି ମାନେ ଭଲ ପାଣି ବ୍ୟବସ୍ଥା ଏଠି ନାହିଁ ହେଲା କେତେକ ଲୋକମାନେ ନାଇ ନଈ ନ ମାନେ ପୋଖରୀ ଇତ୍ୟାଦିରୁ ପାଣିରେ ବ୍ୟବହାର କରନ୍ତି ତେଣୁ ଆମର ଯେହେତୁ ଗୋଟେ ବିବାହ ପଢ଼ ଗୋଟେ ବଡ଼ କାର୍ଯ୍ୟକ୍ରମ ଏଥିରେ ଅଧିକ ପାଣିର ଆବଶ୍ୟକ ରହିଚି ତେଣୁ ଏହି ବ୍ୟବସ୍ଥା ପାଇଁ ଆମର ଖରାଦିନି ପ୍ରାୟତଃ ବେଶୀ ଅସୁବିଧା ହ ଯଦି ଖରାଦିନ ବିବାହ ହେଉଚଛି ତ ବେଶୀ ଅସୁବିଧା ହେଏ କଣ ନା ପୋଖରୀ ହେରିକି ଶୁଖିଯାଇଥାଏ ତ ଆମେ ପାଣିର ବ୍ୟବସ୍ଥା କରିବା ପାଇଁ ଟ୍ୟାଙ୍କର୍ ଟ୍ୟାଙ୍କର୍ ପ୍ରସ୍ତୁତି କରୁ ଏଠାରୁ ପାଞ୍ଚ ସାତ କିଲୋମିଟର ଭିତରେ ଗୋଟେ ଟ୍ୟାଙ୍କର ଅଛି ଫୋନ୍ କରିଦେଲେ ସେ ଆସିଯାଏ ହେଲା ତ ଆମେ ସେଇ ବିବାହ କାର୍ ବି ଟ୍ୟାଙ୍କର୍ ବ୍ୟବସ୍ଥା କରୁ ତ ବିବାହ କାର୍ଯ୍ୟଟା ସୂର୍ଯ୍ୟ ରୂପେ ସମ୍ପାଦନ ହୁଏ ପ୍ରାୟତଃ ମାନେ ଖରାଦିନେ ହିଁ ଅସୁବିଧାଟା ଦେଖାଯାଏ ତେଣୁ ଆମେ ଏଇ ବ୍ୟବସ୍ଥା କରୁ ବର୍ଷା ଦିନେ କ'ଣ ହେଇ ନା ବର୍ଷା ଦିନେ ପ୍ରାୟ ଏତେ ଅସୁବିଧା ଦେଖାଯାଏନି ଯେହେତୁ ପୋଖରୀ ନାଳ ଧରିକା ପ୍ରାୟ ସେ ଭୁଲ୍ ଆମ ତ ଗ୍ରାମାଞ୍ଚଳ ଏ ହେଇ ନା ତ ଲୋକମାନେ ତାର ବ୍ୟବହାର ମଧ୍ୟ କରନ୍ତି ଆଉ ବିବାହ ପଢ଼ି ବଡ଼ କାର୍ଯ୍ୟକ୍ରମ ସ୍ୱାଚ୍ ରୂପ ସମ୍ପାଦନ ହୁଏ ଆଉ ବର୍ଷା ଦିନେ ସେଥିପାଇଁ ଏତେ ଅସୁବିଧା ଦେଖାଯାଏନି ଯେହେତୁ ମାନ ପୋରୀ ପୋଖରୀ ଏଟା ସବୁ ପୁର୍ଣ୍ଣ ଥାଏ ଖରାଦିନେ ଆମର କ'ଣ ହେନା ପୋଖରୀ ସବୁ ଶୁଖି ଯାଇଥାଏ ଶୁଖି ଯାଇଥାଏ ଯେହେତୁ ଆମର ସେଥିପାଇଁ ନାଳ ନଦୀ ନାଳ ସବୁ ପୁରା ଖାଲି ହୋଇଯାଇଥାଏ ତ ଆଉ ଏତେ ବଡ଼ ବିବାହ ହେ ତ ବଡ଼ କାର୍ଯ୍ୟକ୍ରମ ଆଉ ତ ଟ୍ୟୁବୁଲରେ ଆମ ଟ୍ୟୁବ୍ ୱେଲ୍ ପାଣି ତ ଆମେ କରିପାରିବୁନି ଆଉ ସେଥିପାଇଁ ଆମେ ତାଙ୍କର ଡାକୁ ଟ୍ୟାଙ୍କର୍ ମଧ୍ୟ ବହୁତ ତାରା ଟ ତାଙ୍କରାଣୀ ଥୋଇଦିଏ ତାପରେ ସେଠି ଆମର ବହୁତ ସାରା ଲୋକଙ୍କ ପାଇଁ ଟ୍ୟାଙ୍କର୍ ମଧ୍ୟ ବହୁତ ଭଲ ହେଲ୍ପଫୁଲ୍ ଅଟେ ମାନେ ସାହାଯ୍ୟ କରେ ଆଉ ତାପରେ ସେଇଠି ଆମର ବିବାହ କାର୍ଯ୍ୟଟା ତ ସୂଚାରୂ ରୂପେ ସମ୍ପାଦାନ ହୁଏ ଆଉ ଲୋକମାନେ ମଧ୍ୟ ବହୁତ ଭଲ ଉପଭୋଗ କରନ୍ତି ମାନେ ଖୁସି ମାନେ ଅସୁବିଧା ହୁଏନି ତାଙ୍କୁ ବ୍ୟବହାର କରିବା ପାଇଁ ଟ୍ୟାଙ୍କର୍ ଦ୍ୱାରା ତେଣୁ ସେମାନେ ଖୁସି ହୁଅନ୍ତି ଆଉ ବର୍ଷା ଦିନେ କିନ୍ତୁ ବେଶୀ ଅସୁବିଧାଟା ଦେଖାଯାଏ ହେଲା କିନ୍ତୁ ଖରାଦିନେ ବର୍ଷାଦିନ ବେଶୀ ଅସୁବିଧା ଦେଖାଯାଏନି ତେଣୁ ନଈ ନାଳ ହେରିକି ଶୁଖି ଥାଏ ଖରାଦିନେ ବେଶୀ ଅସୁବିଧା ଦେଖାଯାଏ ତେଣୁ ଆମେ ତଥାପି ବି ଆମେଟା ବହୁତ ଭଲ କାର୍ଯ୍ୟକ୍ରମ ମାନେ ଆୟୋଜନ କରିକି ବିବାହ କାର୍ଯ୍ୟକ୍ରମକୁ ସମ୍ପାଦନ କରୁ ଧନ୍ୟବାଦ